ଆମ ସଂସ୍କୃତିର ମୁଖ୍ୟ ବୃତ୍ତିମାନଙ୍କ ମଧ୍ୟରେ ପ୍ରସିଦ୍ଧ ହେଉଛି କୃଷି ମାଛ ଧରା ବ୍ୟବସାୟମାନଙ୍କ ମଧ୍ୟରେ ହେଉଛି କୁମ୍ଭାରମାନଙ୍କର ମାଟିପାତ୍ର ତିଆରି କରିବା କେଉଁ ବଢ଼େଇମାନଙ୍କର କାଠର ବିଭିନ୍ନ ପ୍ରକାର ଜିନିଷ ତିଆରି କରିବା କିନ୍ତୁ ଏଇସବୁ ଜିନିଷ ଲୋକମାନଙ୍କ ମଧ୍ୟରେ ଆଉ ପ୍ରସିଦ୍ଧ ନାହିଁ ଏବଂ ସେମାନେ ଏଇମା ଏଇସବୁ ଜିନିଷମାନଙ୍କଠାରୁ ଦୂରେଇ ଦୂରେଇ ଯାଉଛନ୍ତି ଏହାର ମୁଖ୍ୟ କାରଣ ହେଉଛି ଆଜିକାଲିର ଆଜିକାଲିର ଶିଳ୍ପ ଏବଂ କାରଖାନା କାହିଁକିନା ସେମାନେ ସବୁ ସବୁ ଜିନିଷ ଯେମିତିକି ଟେବୁଲ୍ ହଉ ଚେୟାର୍ ହଉ ଖଟ ହଉ ସବୁ ସବୁଗୁଡ଼ିକ କାରଖାନାରେ ପ୍ରସ୍ତୁତ କରୁଛନ୍ତି ଏବଂ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି ତା ସେଥିପାଇଁ ବଢ଼େଇମାନେ ତାଙ୍କର କାମ କରୁନାହାଁନ୍ତି ଆଉ ମାଛ୍ ମ ମରୁଡ଼ି ପାଇଁ କୃଷି ମଧ୍ୟ ଲୋପ ପାଇଛି ଏ ସମସ୍ତେ ସରକାରୀ ଚାକିରୀରେ ବେଶୀ ମନ ଦଉଛନ୍ତି